ଆମକୁ ବିଭିନ୍ନ ଋତୁରେ ବିଭିନ୍ନପ୍ରକାର ଫସଲ କରିବାକୁ ପଡ଼େ ଏସବୁଥିରେ ଆମେ ସତର୍କତା ଅବଲମ୍ବନ କରିବା ନିହାତି ଦରକାର ବର୍ଷା ଦିନେ ଯେପରି ଧାନ ଗଛ ଲାଗେ ଧାନ ପାଇଁ ସେ ସମୟରେ ଟିକେ ବର୍ଷା ହେଲେ ମାନେ ତାଙ୍କୁ ଧାନ ଛୋଟ ଛୋଟ ହୋଇଥାଏ ତା'ପରେ ତାକୁ ପିଡ଼ିଆ ପିଡ଼ିଆ ସାର ଦିଆଯାଏ ଏସବୁ ଦେଲେ ଭଲ ଗଛ ଭଲ ହୁଏ ଧାନଟିକୁ ଦେଖିବେ ଗଛ ବଡ଼ ହେଲାପରେ ତା'ର ଗୋଟିଏ ରୋଗଆସେ ହଳଦିଆ ପଡ଼ିଯାଏ ସେଥିପାଇଁ ମଧ୍ୟ କିଛି ଔଷଧ ମିଳେ ତାକୁ ଆଣି ପକାଇବାକୁ ପଡ଼େ କିନ୍ତୁ ବର୍ଷାଦିନେ ପାଣି ନ ପକାଇଲେ ମଧ୍ୟ ଚଳେ କିନ୍ତୁ ଶୀତଦିନେ ଶୀତଦିନ ଋତୁରେ କୌଣସି ଫସଲ କରିହେବ କୋବି କୋବି ବିଲାତି ବାଇଗଣ ବାଇଗଣ କଖାରୁ ବିନ୍ ମଟର ଛୁଇଁ ସବୁଥିରେ କରିବାକୁ ପଡ଼େ ଶୀତଦିନେ ମଧ୍ୟ କିଛି ଦୁଇ ଓଳା ମାଟିକୁ ଖୋରଚା ହେବ ଠିକ୍ ଟାଇମ୍ ରେ ଠିକି ପିଡ଼ିଆ ଦିଆହେବ ପାଣି ମଧ୍ୟ ଦିଆହୁଏ ଏସବୁଥିରେ ଭଲ ଫସଲ ଅମଳ ହୋଇପାରିବ ବର୍ଷାଦିନେ ସେମିତି ବର୍ଷାଦିନ ଋତୁରେ ବାଇଗଣ ଟମାଟର କୋବି ଏସବୁ ମଧ୍ୟ ଲାଗିପାରେ ଏସବୁ ଥେରେ ସେମିତି ଛୋଟ ଗଛମାନଙ୍କରେ କିଛି ରୋଗ ମଧ୍ୟ ଦେଖାଯାଏ ଏ ସବୁଥିରେ ଆଣି ବଜାରରୁ କିଛି କୀଟନାଶକ ଔଷଧ ମିଳେ ସେସବୁ ଆଣି ଆମେ ଛିଞ୍ଚୁ ଏସବୁ ଥେରେ ଆମକୁ ଆମକୁ ଠିକ୍ ସମୟରେ କାମ କରିବାକୁ ପଡ଼େ ବାରିଘରେ ମଧ୍ୟ କିଛି ଶାଗ ଗଛ ମଧ୍ୟ ଲଗାଉ ଶାଗଗଛରୁ ଶାଗ ମଧ୍ୟ ଖାଉ କିଛି ମଧ୍ୟ ବାହାରେ ବିକ୍ରି କରୁ ଏସବୁ ଥେରେ ଆମକୁ କିଛି ସୁବିଧାସୁଯୋଗ ମଧ୍ୟ ମିଳେ